ମୁଁ ମହାକାଶଯାନ ବିଷୟରେ ଯାହା ଜାଣିଛି ଇଏ ଆପଲ ଇଲେଭେନରେ ପ୍ରଥମେ ଚନ୍ଦ୍ରକୁ ଯାଇଥିଲେ ନୀଲ୍ ଆର୍ମଷ୍ଟ୍ରଙ୍ଗ ସେଇଠି ସେ ଦେଖିଲେ ଚନ୍ଦ୍ରପୃଷ୍ଠରେ ପ୍ରକୃତରେ ଜଳବାୟୁ ମିଳିପାରିବ କି ନାହିଁ ରହିବା ଗୋଟିଏ ମାନେ ଜୀବ ସେଇଠି ବଞ୍ଚିପାରିବ କି ନାହିଁ ତାହାର ଗବେଷଣା କରି ସିଏ ଚାଲିଆସିଥିଲେ ତା'ପରେ ଆମ ଭାରତର ପ୍ରଥମ ମହିଳା ଯିଏକି କଳ୍ପନା ଚାୱାଲା ସେ ନାସା ମାଧ୍ୟମରେ ମଧ୍ୟ ଆମର ଚନ୍ଦ୍ରପୃଷ୍ଠକୁ ଯାଇଥିଲେ ଯାଇ ପ୍ରଥମଥର ସେ ଫେରିଆସିଥିଲେ ଦ୍ଵିତୀୟ ଥର ଯିବା ପରେ ତାଙ୍କର ଅକ୍ସିଜେନର ଅଭାବ ସତ୍ୱେ ସିଏ ଆଉ ଭାରତ ପୃଷ୍ଠକୁ ଫେରିପାରି ନଥିଲେ